ଦଶ ଦିନ ତଳେ ମୁଁ ଗୋଟିଏ ପ୍ୟାଣ୍ଟ ଆଣିଥିଲି ସେଇଟା କଳା କଲର୍ ଥିଲା ଆଉ ସେତେବେଳୁ ଭଲ ବି ଲାଗୁଥିଲା କିନ୍ତୁ ଏବେ ସେଇଟା ଯେଉଁ ଥରେ ଦୁଇଥର ଧୋଇ ଦେଲା ପରେ ସଫା କରିଦେଲା ପୁରା ତା କଲର୍ ପୁରା ଉଡ଼ିଗଲା ଆଉ ଯେତେଥର ଧୋଇବ ସେତେଥର ତାର କଲର ବାରମ୍ବାର ଛାଡ଼ି ଛାଡ଼ି ଯାଉଛି ଯେତେ ସୁନ୍ଦର ଲାଗୁଥିଲା ତା'ପରେ ଗୋଟିଏ ବି ଏବେ ଯମା ଭଲ ଲାଗୁନାହିଁ ପୁରା ଫିକା ପଡ଼ିକି ଧଳା ଧଳା ଦେଖା ଯାଉଛି ସେ ଜିନିଷ ଆଉ ଅନ୍ୟତ୍ର ସେ ଯେଉଁ ସିଲେଇ ଗୁଡ଼ାକ ବି ଫିଟିଗଲାଣି ଯେଉଁଟାକି ପିନ୍ଧି ବି ହବନି ଏତେ ଗୁଡ଼ା ଅବାଗିଆ ଲାଗୁଛି ଗୋଟିଏ ପର୍ସେଣ୍ଟ ସେଇଟା ଭଲ ଲାଗୁନି ଆଉ ତାର କହିବାକୁ ଗଲେ ଚେନ୍ ବଟନ୍ ଏବଂ ଯେଉଁ ଅଣ୍ଟା ସାଇଜର ଥିଲା ଯେଉଁ ସେଇଟା ବି ଗୋଟିଏ ବି ମାନେ ଭଲ ଲାଗୁନି ଆଉ ଏତେ ଗୋଟିଏ ଅବାଗିଆ ଲାଗୁଛି ଆଉ କହିବା ଅନୁସାରେ ଯେତେ ଭଲ ବୋଲି କହୁଥିଲେ କିଛି ବି ସେଇଟା ଭଲ ଲାଗୁନି